ଟେକ୍ନୋଲୋଜି ହେଉଛି ଆମେ କୁକୁଡ଼ା ଚାଷ କରୁଛୁ ସେଥିପାଇଁ କୁକୁଡ଼ାକୁ ବହୁତ ଭଲରେ ରଖୁଛୁ ପାଣି ଦେଉଛୁ ତାକୁ ଖାଇବାକୁ ଦେଉଛୁଁ ଖାଦ୍ୟ ବି ଦେଉଛୁଁ ସେ ଖାଉଛି ଆଉ ବାହାରେ ବୁଲି ଚରିବା ବିି ପାଣି ବି ସେ ଯାଉଛି ଆଉ ବୁଲିକି ଆସିକି ଖାଉଛି ଘରରେ ସବୁ ଜିନିଷ ଆମ ଘରରେ ଏକା ପୋଷିକି ଆମେ ପାଳୁଛୁଁ ଆଉ କୁକୁଡ଼ା ଚାଷ ବହୁତ ଦିନଠୁ କରିଛୁଁ ଆଉ ବହୁତ ଭଲରେ ଆମ ପାଖରେ ଅଛି ଆଉ ଚରୁୁଛି ଖାଦ୍ୟ ବି ବହୁତ ଭଲ ଭାବରେ ସେ ଖାଉଛି ପାଣି ବି ସେ ପିଉଛି ଆଉ ଆସୁଛି ବାହାର ବାହାର ଯାଇ ଆସିକି ପୁଣି ତା' ଘରରେ ଆସିକି ରହୁଛି ଆଉ ଯା ଯାହା ତା' ଯେତେ ସମୟ ହେଲେ ତାକୁ ପାଣି ଟାଇମ୍ରେ ପାଣି ଦେଉଛୁଁ ଖାଦ୍ୟ ବୋଲି ଟାଇମ୍ରେ ଖାଦ୍ୟ ଆଣିକି ଦେଉଛୁଁ ସେ ଖାଇକି ଘରେ ବସିକି ସେ ଖାଏ ଆଉ ଥାଏ ସେଥିପାଇଁ ଆମେ କୁକୁଡ଼ା ଚାଷ କରୁଛୁଁ ଟେକ୍ନୋଲୋଜି କିପରି କ୍ଷୁଦ୍ର ବ୍ୟବସାୟ ଅନୁଭୂତ ହୁଏ ଆପଣଙ୍କର ଏକ ବ୍ୟବସାୟ ଅଛି ବୋଲି କୁକୁଡ଼ା ଚାଷ କରିବୁ ଆଉ ଭଲରେ ତାକୁ ରଖିବୁ ଆଉ କିଛି କିଛି ବ୍ୟବସାୟ ବିକାଶକୁ କିପରି ବଢ଼ିବୁ ଆଉ ଅଛି ଆମ କୁକୁଡ଼ା ଚାଷ ଆଉ ଛତୁ ଚାଷ ଆଉ ମାଛ ଚାଷ କରିବାକୁ ଇଚ୍ଛା ହେଉଛି ଆମର ଆଗକୁ କରିକି ଆଗକୁ ଯିମୁ ଆଗକୁ ବଢ଼ିମୁ ସେଥିପାଇଁ ହିଁ ଏସବୁ କଥା ଚାଲିଛି ଆଉ ଏ କଥା ହେବ ସବୁଦିନ ମାଛ ଚାଷ ହେବ ଛତୁ ଚାଷ ହେବ ସବୁ ଚାଷ ହେବ ଆଉ କରିବୁ ଆମ ଘରରେ ଆଉ ଛତୁରେ ଯାହା ଯାହା ଲାଗେ ତାହା ବି ଆଣିବୁ ମାଛରେ କ'ଣ କ'ଣ ଖାଦ୍ୟ ସବୁ ଖାଆନ୍ତି ସବୁ ଆଣିବୁ ଖାଇକି ତାକୁ ଆମେ ବଢ଼େଇବୁ ଆଉ ନେଇକିି ଯିବୁ ସେଥିପାଇଁ ଏତିକିରେ ଆମେ ରଖିବା ପାଇଁ ଚାହୁଁଛୁ ଆମ କଥା ଆଉ ଏତିକିରେ ହିଁ ଯିବା ସାହାଯ୍ୟ କରିବା ପାଇଁ ଯଦି କିଏ ଅଛି ସେ ସାହାଯ୍ୟ କରିବ ଆଉ ଜାଣିବା ତା'ଠାରୁ ଅଧିକ କ'ଣ କ'ଣ ହୁଏ କ'ଣ ଚାଷ କଲେ କ'ଣ କଲେ ବି ତା'ଠାରୁ ବୁଝି ନେବା ଆଉ କରିବା